ଆମ ଗାଁ ରେ ବହୁତ ଗୁଡ଼ିଏ ନଳକୂପ ଅଛି ସାଧାରଣତଃ ଲୋକମାନେ ସ୍ୱଚ୍ଛ ପିଇବା ପାଣି ଭାବରେ ନଳକୂପର ପାଣି ବ୍ୟବହାର କରିଥାନ୍ତି କାରଣ ନଳକୂପ ପାଣି ବହୁତ ଗଭୀରରୁ ଆସିଥିବାରୁ ଏହା ସ୍ୱଚ୍ଛ ପାଣି ଅଟେ ଏବଂ ଏହି ପାଣିରେ ଲୌହ ଅଂଶ କମ ରହିଥାଏ ଆମ ଗାଁରେ ବଡ଼ କୂପ ଅଛି କିନ୍ତୁ ଲୋକମାନେ ଏହି ପାଣିକୁ ଘରର ଅନ୍ୟ ବ୍ୟବହାରରେ ଲଗାଇଥାନ୍ତି ଯେପରିକି ଗାଧୋଇବା ବାସନ ଧୋଇବା ଗୃହପାଳିତ ପଶୁଙ୍କୁ ଗାଧୋଇବା ଏବଂ ଲୁଗାପଟା ସଫା କରିବା ଇତ୍ୟାଦି କାମରେ ବ୍ୟବହାର କରିଥାନ୍ତି କୂଅର ପାଣିକୁ ପିଇବା ପାଣିରେ ବ୍ୟବହାର କରିନଥାନ୍ତି କାରଣ କୂଅଟି ଖୋଲା ଥିବାରୁ ଏଥିରେ ମଶାମାନେ ବଂଶ ବିସ୍ତାର କରିଥାନ୍ତି ଏହି ପାଣି ପିଇବା ଦ୍ୱାରା ମ୍ୟାଲେରିଆ ଓ ଝାଡ଼ାବାନ୍ତି ରୋଗ ହେବାର ସମ୍ଭାବନା ଅଧିକ ଥାଏ ତେଣୁ ସାଧାରଣତଃ ଲୋକମାନେ ପିଇବା ପାଇଁ ନଳକୂପର ପାଣି ବ୍ୟବହାର କରିଥାନ୍ତି